ଲକଡାଉନ ସମୟରେ ଆମମାନଙ୍କୁ ଘରୁ ବାହାରକୁ ଯିବାର ପରାମର୍ଶ ଦିଆଯାଇ ନ ଥିଲା ସେଥିପାଇଁ ଆମେ ଯାହାବି କିଛି ଖାଦ୍ୟ ପ୍ରସ୍ତୁତ କରୁଥିଲୁ ତାହାକୁ ଘରେ ପ୍ରସ୍ତୁତ କରି ଏ ଖାଉଥିଲୁ ସେଥିମଧ୍ୟରୁ ମୁଁ ମା'ଙ୍କଠାରୁ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଶିଖିଛି ଏ ଯେପରିକି ମୁଁ ନିଜେ ମଧ୍ୟ ଯେମିତି ବନାଇଛି ଚିକେନ ତରକାରୀ ହେଉ ଚିକେନ ବିରିଆନୀ ହେଉ ଆଉ ସେଇ ସମୟରେ ଫାଷ୍ଟଫୁଡ଼ ବାହାରେ ମିଳେନି ସେଥିପାଇଁ ଆମେ ଫାଷ୍ଟଫୁଡ଼କୁ ଘରେ ବନେଇକି ମଧ୍ୟ ଖାଉ ଯେମିତିକି ଆମର ଏଗ୍ ରୋଲ ହୋଇଯାଉ ମୋମୋସ୍ ହୋଇଯାଉ ଚିକେନ ଚାଉମିନ ହୋଇଯାଉ ଏସବୁ ଜିନିଷ ମୁଁ ଶିଖିବାକୁ ଚେଷ୍ଟା କରିଥିଲି ଏବଂ ଭଲସେ ମଧ୍ୟ କରିଥିଲି